ମୁଁ ସପିଂ ହଲ୍କୁ ଯାଇଥିଲି ସେ ଦେଖିଲି ଜ୍ୟାକେଟ୍ ମୁଁ ଜ୍ୟାକେଟ୍ ମୋର ତ ମୁଁ ଗୋଟେ ଜ୍ୟାକେଟ୍ ଆଣିଥିଲି ମୁଁ ସେଇଟା ମୋର ପାଞ୍ଚହଜାର ଟଙ୍କା ପଡ଼ିଥିଲା ଆଣି ଦେଖିଲା ବେଳକୁ ରେଟ୍ ମୋର କମ୍ ଅଛି ମୋର ଏଇଟା ଭଲ ପଡ଼ିବ କି ନାହିଁ ଏଇଟା ମୁଁ ଜାଣିପାରୁନି ଆଜି ଲେଖାଯାଇଛି ଏମ୍ ଆର୍ ପି ଲେଖାଯାଇଛି ନଅଶହ ନବେ ଟଙ୍କା ନଅଶହ ଅନେଶତ ଟଙ୍କା ଲେଖାଯାଇଛି ମତେ ବେଶୀ କମ୍ ଭଳିଆ ଲାଗୁଛି ସେମାନେ କ'ଣ ଅସୁବିଧା ହେଇଯିବ କି ମତେ ଆଣିଲି କିଣିକି ଆଣିଲି ମୁଁ ଆଣିଲା ପରେ ପିନ୍ଧିଲା ପରେ ବହୁତ ଦିନ ମୋର ଭଲ ଲାଷ୍ଟିଂ କିରିଲା ବହୁତ ଦିନ ମାନେ ମାନେ ଦୁଇ ତିନି ବର୍ଷ ମୁଁ ପିନ୍ଧିଲି ହଁ ମତେ ବି ବହୁତ ଭଲ ଲାଗିଲା ଲାଗି ମତେ ବହୁତ ଭଲ ଲାଗୁଛି ମତେ ହଁ ମୁଁ ଯେଉଁ ବେଶୀ ଦାମ୍ ଆଣିଥିଲି ମତେ ସେ ବେଶୀ ଦାମ୍ ଠୁ ମତେ ଏଇଟା ମଧ୍ୟ ନଅଶହ ଅନେଶତ ଟଙ୍କାର ଜ୍ୟାକେଟ୍ଟା ମତେ ବହୁତ ଭଲ ଲାଗିଲା ଆଉ ଏମ୍ ଆର୍ ପି ଏମ୍ ଆର୍ ପି ସେଇଟି ମୋର ପାଞ୍ଚ ହଜାର ନେଇଯାଇଥିଲା ଭଲ ମତେ ଜ୍ୟାକେଟ୍ ମୁଁ ଭଲ ପଡ଼ିଲା ସେଇଟା ବହୁତ ଖୁସି ଲାଗିଲା ମତେ ଜିନିଷଟା